ଓଡ଼ିଶାର ମୁଖ୍ୟ ସ୍ୱାସ୍ଥ୍ୟ ସେବା ସୁବିଧା ଗୁଡ଼ିକ ହେଉଛି ଆମ୍ବୁଲାନ୍ସ ଜନନୀ ଏକ୍ସପ୍ରେସ୍

ଭଲ ଭଲ ଡାକ୍ତର ନର୍ସ୍ ଆଶା ଦିଦି ଯେମିତିକି ଗାଁରେ ଏମାନେ ପ୍ରଦାନ କରୁଥିବା ସେବା ଗୁଡ଼ିକ ହେଉଛି ଯେମିତିକି ଆଶା ଦିଦି ଗାଁର ଲୋକମାନଙ୍କୁ ଛୋଟିଆମୋଟିଆ ଜର କାଶ ଥଣ୍ଡା ହେଲେ ଟାବଲେଟ୍ ଦିଅନ୍ତି କିଶୋରୀ କିଶୋରୀ କିଶୋର କିଶୋରୀ ବାଳିକାମାନଙ୍କୁ ଗୋଟେ ଏନ୍କରେଜ୍ ଟାଇପ୍ର ଭିଡ଼ିଓ ମିଟିଂ କରି ପିଲାମାନଙ୍କୁ ସୁନ୍ଦର ଭାବରେ ଭାଷଣ ପ୍ରଦାନ କରିଥାନ୍ତି ଏବଂ ଯେମିତିକି ଜଣେ ମହିଳା ଡେଲିଭରି କଣ୍ଡିସନରେ ଯିବା ପାଇଁ ସ୍ୱାସ୍ଥ୍ୟ ସେବା ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିଛନ୍ତି

ଆମର ଯେଉଁ ମେଡ଼ିକାଲ୍ରେ ମୁଖ୍ୟ ଚିକିତ୍ସାଳୟରେ ଲୋକମାନଙ୍କୁ ଫ୍ରି ଟ୍ରିଟ୍ମେଣ୍ଟ କରାଯାଉଛି ଏବେ ଯେମିତି ଆମର ଓଡ଼ିଶାରେ ଫାଇଭ୍ ଟି ଇନାଗୁରେସନ୍ ହେଲା ସେଇ ଫାଇଭ୍ ଟି ଜରିଆରେ କେତେଗୁଡ଼ିକ ମେଡ଼ିକାଲ୍ ଅତି ସୁନ୍ଦର ଭାବରେ ଆଧୁନିକ ମେଡ଼ିକାଲ୍ରୁ ଡିଜିଟାଲ୍ ମେଡ଼ିକାଲ୍ ମାଧ୍ୟମରେ ପରିଣତ ହୋଇପାରିଛି ସେଗୁଡ଼ିକ ସେବା କରିିବ ରୋଗୀ ବିଭିନ ଭିନ୍ନ ଭିନ୍ନ ଗୋଷ୍ଠୀର ଅଟନ୍ତି ଯେମିତିକି ଯେମିତିକି ମ୍ୟାଲେରିଆ ଡେଙ୍ଗୁ ପୋଲିଓ ଇତ୍ୟାଦି